ମତେ ଗୀତ ଶୁଣିିବାକୁ ବହୁତ ଭଲ ଲାଗେ ମୁଁ ଅଧିକାଂଶ ସମୟ ହ୍ୟୁମାନ ସାଗର ମଣ୍ଟୁ ଝୁରିଆ ଗୀତ ଶୁଣି ଥାଏ ମଣ୍ଟୁ ଝୁରିଆର ସଙ୍ଗ୍ ହେଉଛି ଝଲମଲ ଝିପିଝିପି ମେଘ ଏଇ ଭଳିଆ ବହୁତ କିଛି ଗୀତ ଏମିତି କି କିଛି ବି ନାହିଁ ଯେମିତି କି ମୁଁ ମଣ୍ଟୁ ଝୁରିଆ ଆଉ ହ୍ୟୁମାନ ସାରଙ୍କ ସାରଙ୍କ ର ଗୀତ ଶୁଣି ନାହିଁ ବହୁତ ଗୀତ ଶୁଣିଛି ମୁଁ ତାଙ୍କ ଦୁଇ ଜଣଙ୍କର ସବୁ ଗୀତ ଶୁଣିଛି ଏମିତି କିଛି ଗୀତ ନାହିଁ ଯେଉଁ ଯେଉଁଟାକି ମୁଁ ଶୁଣିନି ତାଙ୍କର ଆଉ ମତେ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ତାଙ୍କ ଗୀତ ମୁଁ ବହୁତ ସବୁବେଳେ ଶୁଣି ଥାଏ ହ୍ୟୁମାନ ସାଗର ଆଉ ମଣ୍ଟୁ ଝୁରିଆ ତାଙ୍କ ଗୀତ ମତେ ଭଲ ଲାଗେ ଆ ସେ ବି ଏଇ ଥର ଆସିଥିଲେ ଆମର ଓ ଇ ଯୋ ରାମଚମପୁରକୁ ଆସିଥିଲେ ଗାଇ ଥିଲେ ଗୀତ ଗାଇ ଥିଲେ ଝିପିଝିପି ମେଘରେ ସେ ଗୀତଟି ଗାଇଥିଲେ ଗାଇ ଥିବା ସମୟରେ ତାଙ୍କର ତାଳ ଦେଇଥିଲେ ଲୋକମାନେ ତାଙ୍କୁ ତାଳ ଦେଇଥିଲେ ଲୋକମାନେ ତାଙ୍କ ସାଙ୍ଗରେ ସାଥ ଦେଇଥିଲେ ସେଥିପାଇଁ ବହୁତ ଭଲ ଭାବରେ ଗୀତଟି ଗାଇଥିଲେ ମଣ୍ଟୁ ଝୁରିଆ ମତେ ମଣ୍ଟୁ ଝୁରିଆଙ୍କ ଗୀତ ବହୁତ ଭଲ ଲାଗେ ଏଥିପାଇଁ ମୁଁ ସବୁବେଳେ ମଣ୍ଟୁ ଝୁରିଆଙ୍କର ହିଁ ଗୀତ ଶୁଣିଥାଏ ମଣ୍ଟୁ ଝୁରିଆ ଫେବରାଇଟ ସିଙ୍ଗର୍